ହ୍ୟାଲୋ କିଏ କହୁଥିଲେ ଆପଣ ଆଜ୍ଞା କିଏ କହୁଥିଲେ ଆପଣ ଆଜ୍ଞା ନାଁଟା କହିଲେନି ତ ଆଜ୍ଞା କୁହଁନ୍ତୁ ଆପଣଙ୍କର କ'ଣ ଅସୁବିଧା ହେଲା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆଜ୍ଞା

ହଉ ନାଇଁ ନାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣଙ୍କର ଯଦି ଅସୁବିଧା ହେଉଛି ଯାହାତ ଆଜିକାଲି ତ ମେଡ଼ିକାଲ୍ ଡକ୍ଟରମାନେ ଥିଲେ ବି ସେମାନେ କିଛି ସମୟ ପାଇଁ ଆସୁଛନ୍ତି କିଛି ସମୟ ପାଇଁ ପଳାଇ ଯାଉଛନ୍ତି ଆପଣଙ୍କର ଯଦି ଅସୁବିଧା ହେଉଛି ଆପଣଙ୍କ ଘରଠାରୁ ମୋ ଘର ଅଳ୍ପ ବାଟ ଆପଣ ଯଦି କ ଆସି ପାରିବେ ସାଇକଲିଙ୍ଗ୍ କରିକିରି ବି ଆପଣ ଆସି ପାରନ୍ତୁ ଆଉ ମୁଁ ମେ ସବୁଦିନ ପାଇଁ ଏହି ମେଡ଼ିକାଲ୍ରେ ବି ଅଛି ଆପଣ ଯଦି ଆସିବେ ଦେଖେଇବେ ଆପଣଙ୍କର କ'ଣ ଅସୁବିଧା ହେଉଛି କ'ଣ ହେଉନି ଆପଣ ଦେଖାଇ ପାରିବେ ଏଠି ଆମର ବିଭିନ୍ନ ପ୍ରକାର ସୁବିଧାର ଅଛି କାରଣ ଆମେ ୟୁରିନ୍ ୟୁରିନ୍ ଟେଷ୍ଟ୍ କରୁ ବ୍ଲଡ଼୍ ଟେଷ୍ଟ୍ କରୁ ଆଉ ଆପଣ ଯଦି କହିବେ ଆପଣଙ୍କର ଯଦି ଏକ୍ସରେ ବି ହେବାର ଥିବ ଆମେ ଏସବୁବର କରିବାର ସୁବିଧା ମଧ୍ୟ ଅଛି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ନାଁ ଏଠି ଯେହେତୁ ଆମେ ଯେହେତୁ ଆମେ ଡକ୍ଟର୍ ଆପଣ ଆମର କ କର୍ତ୍ତବ୍ୟ ହେଲା ଆମେ ପେସେଣ୍ଟମାନଙ୍କୁ ନିର ଭଲରେ ଦେଖିବୁ ବା ତାଙ୍କର ଦେଖାରଖା କରିବୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ କାରଣ ଆପଣଙ୍କର କହୁଛନ୍ତି ଯେହେତୁ ଷ୍ଟାପ୍ ଆସୁ ନାହାଁନ୍ତି ସବୁ ଆଡ଼କୁ ଷ୍ଟାଫ୍ ଚାଲି ଯାଉଛନ୍ତି ଆମେ ସେଥିପାଇଁକା ଏହି ସୁବିଧା କର ରହିବେ ପେସେଣ୍ଟମାନେ ଭଲରେ ରହିବା ପାଇଁ ତ ଆମେ ହିଁ ସରକାର ଆମକୁ ଏହି ଯୋଜନା ହିଁ ବାଛି ଦେଇଛନ୍ତି ଆମେ ତ ପ୍ରତ୍ୟେକ ଦିନ ମେଡ଼ିକାଲ୍ରେ ହିଁ ରହୁଛୁ ସବୁ ଆପଣମାନଙ୍କ ପିଲା ଆଉ ଆପଣମାନଙ୍କୁ ସମସ୍ତଙ୍କୁ ଦେଖା ରଖା କରିବା ପାଇଁଁ ହିଁ ଆମେ ଡକ୍ଟରମାନେ ହିଁ ଅଛୁ ଆପଣଙ୍କର କ'ଣ ଅସୁବିଧା ହେଉଛି କ'ଣ ନାହିଁ ଆପଣ ଥରେ ଆସନ୍ତୁ ଦେଖନ୍ତୁ କ'ଣ ଅସୁବିଧାଟା ହେଉଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଉ ଆସନ୍ତୁ ଆପଣ ଆଉ ନମସ୍କାର ହଉ